ମନୁଷ୍ୟ ତା ଜୀବନରେ ଥରେ ନା ଥରେ କାହା ପାଇଁ ମଧ୍ୟ ଗଦ୍ୟ କିମ୍ବା କବିତା ଖାସ୍ କରି କବିତା ଲେଖିଥାନ୍ତି ଏବଂ ତାଙ୍କ ପୁରା ମନ ଧ୍ୟାନ ଦେଖି ଭାବପୂର୍ଣ୍ଣ ଲେଖିଥାନ୍ତି ଏବଂ ଯାହା ଯାହାକୁ ଲେଖିଥାନ୍ତି ଯା ଯାହା ପାଇଁ ଲେଖିଥାନ୍ତି ସେ ବି ମନୁଷ୍ୟ ଜଣେ ପ୍ରିୟ ଲୋକଥାନ୍ତି ମୁଁ ମଧ୍ୟ ଜଣଙ୍କ ପାଇଁ କବିତାଟି ଲେଖିଥିଲି ଏବଂ ଏବେ ବି ଲେଖୁଛି ସେ ମୋର ଜଣେ ପ୍ରିୟ ଲୋକ ଏବଂ ମୁଁ ମୋର କବିତା ଲେଖିଲା ପରେ ମୁଁ ତାଙ୍କୁ ଦିଏ ଏହି କବିତାଟିକୁ ମୁଁ ନିଜ ମନରୁ ମୋ ନିଜ ଭାବପୂର୍ଣ୍ଣରୁ ବହୁତ ଭଲ ଭାବେ ସୁନ୍ଦର କରି ଲେଖିଥାଏ ଏବଂ ସେ ମଧ୍ୟ ବହୁତ ପସନ୍ଦ କରିଥିଲେ ସେ ମୋ କବିତାକୁ ବହୁତ ଭଲ ପାଆନ୍ତି ବୋଲି କହିଥିଲେ ଏବଂ